କିଏ ମିନା ଦିଦି ଆହ ଆଉ ମୁଁ ଶୁଣିଲି କାଳେ ତମର ପରିବା ଚାଷ କରୁଛ ଆଉ କଣ କଣ ମାନେ ଆଇଟମ୍ ର ମାନେ ପରିବାର ମାନେ ଚାଷ କରିଛ କଣ କଣ ପରିବା

ଆଉ ମୋର ମାନେ ଏମତି ପରିବା ଦରକାର ଥିଲା ମାନେ ବହୁତସାରା ମାନେ ସବୁପ୍ରକାର ଆଇଟମ୍ ର ମାନେ କିଛି କିଛି ପରିବା ମୋତେ ଦେବ ବିକ୍ରି କରିବା ହଁ ଏଇ ବୁଧବାର ଆଡ଼କୁ ଦରକାର ପଡ଼ିବ ଆଉ ବିଲାତି ଛଅ ସାତେଟା ଏଇ କୋବି କୋଡ଼ିଏଟା ବିଲାତି ଛଅ ଆଉ ହଁ ଆଉ ଯୋଉ କୋବି ଯୋଉ କୋଡ଼ିଏ ପଚିଶ କିଲୋ ଏମତି ସବୁମାନେ ଯେ ଲଙ୍କା ଯଦି କରିଥିବ ଲଙ୍କା ପାଞ୍ଚ କିଲୋ ଏମତି ସବୁ ଦରକାର ଥିଲା ବାଇଗଣ ପଚାଶ କିଲୋ ଖଣ୍ଡେ ଆଉ କଣ ବିଲାତି କଣ କେମିତି ରେଟ୍ ବାଇଗଣ କଣ କେତେ ରେଟ୍ ରେ ପକଉଛ କଣ କେମିତି କହୁନ

ଆମର ତମର ଏତେ ଉଚ୍ଚା ରେଟ୍ ରହୁଛି ଆଉ ଟିକିଏ କମ୍ କରନ୍ତନି ନା ହଁ ବାଇଗଣଟା କେତେ ରେଟ୍ ରେ ପକଉଛ କେତେ ଡିସକାଉଣ୍ଟ ଦେଇକି ଦେବ କଣ କେମତି କହୁନ ବାଇଗଣଟା କେତେ ରେଟ୍ ରେ ପକଉଛ ହଁ ମୁଁ କହୁଥିଲି କି ପନ୍ଦରରେ ଦେବା ନାଇଁ କି ମୁଁ କହିନି ଦେଖିଆ ପଚାରିକି ପନ୍ଦରରେ ଦେବେ ନା କୋଡ଼ିଏଟା କହିଚି ମାନେ ମାର୍କେଟରେ ଏବେ ପନ୍ଦରରେ ଚାଲିଛି ମୁଁ କହିନି ଦେଖିଆ କଣ କେମିତି କହୁଛନ୍ତି ଆଉ କୋବିଟା କେମିତି କିଲୋ ହିସାବରେ କେତେ କଣ ରେଟ୍ ପକେଇଛ ହଉ ତାନେ ହଉ ହଉ ବୁଝୁଛି ହଉ ତାନେ ମୋର ଫ୍ରେଶ୍ ଫ୍ରେଶ୍ ପରିବା ଦେଖିକି ପଠେଇବ ଆଉ ହଉ ତାହେଲେ ରହୁଛି ଆଁ

ନା ନା ମୁଁ ପଠେଇବି

ହଉ କୁହ ହଁ କୁହ ନା ନା ମୁଁ ଗାଡ଼ି କରିକି ନେବି ମୋର ସେ କଥା ବୁଝିବି ମୁଁ ପରିବା ଆଣିବି ସେ କଥା ମୁଁ ବୁଝିବି ନା ଖାଲି ପରିବା ରେଟ୍ କଣ କେମିତି ସେଇଟା ଖାଲି ତମେ ମୋତେ କହିବ କଣ କରିବ ଆଉ